ହ୍ୟାଲୋ ଜୋମାଟୋରୁ କହୁଛନ୍ତି କି ମୁଁ ଆପଣଙ୍କର କଷ୍ଟମର୍ ମୁଁ ସବୁବେଳେ ଆପଣଙ୍କ ୱେବସାଇଟ୍ରୁ ଖାଦ୍ୟ ଅର୍ଡ଼ର୍ କରେ କିନ୍ତୁ ମୋର କିଛି ପ୍ରୋବ୍ଲେମ୍ ରହୁଛି ଖାଇବା ପତ୍ର ତ ସବୁ ଭଲ ଆସୁଛି ଏବଂ ଗୋଟିଏ ପ୍ରୋବ୍ଲେମ୍ ଟିକେ ରହୁଛି ମୁଁ ଏଥରକ ଖାଦ୍ୟ ଅର୍ଡ଼ର୍ କରୁଥିଲି ମୋର ଅଟୋ ପେ ରହିଯାଇଥିଲା ସେଇଟା ହେବା ଦ୍ୱାରା ମୋ ଆକାଉଣ୍ଟ୍ରୁ ଅଟୋମେଟିକ୍ ପଇସା କଟିଗଲା ମୁଁ ଏଇଟାକୁ ବାତିଲ କରିବାକୁ ଚାହୁଁଛି ତା ପାଇଁ କିଛି ଆପଣ ବ୍ୟବସ୍ଥା କରିପାରିବେ କି ସେହି ଅଟୋପେ ଦ୍ଵାରା ମୋର ଆକାଉଣ୍ଟ୍ ବେଳେବେଳେ ନୀଲ୍ ବି ହୋଇଯାଉଛି ଏବଂ ଆହୁରି ବି ବହୁତ ପ୍ରୋବ୍ଲେମ୍ ହେଉଛି ମୋ ପାଖରେ ଯେହେତୁ କ୍ୟାସ୍ ରହୁଛି କିନ୍ତୁ ଆକାଉଣ୍ଟ୍ରେ ରହୁନି ବାଲାନ୍ସ ସେଥିପାଇଁ ମୁଁ ଚାହୁଁଥିଲି କି ଏଇଟା ଯଦି ବାତିଲ କରିଦେଇଥାନ୍ତେ ଦେନ୍ ମୁଁ କ୍ୟାସ୍ ଅନ୍ ଡେଲିଭରିରେ ଅର୍ଡ଼ର୍ କରିଥାନ୍ତି ଖାଦ୍ୟ

ଏଇଟା ଯଦି ଆପଣ ବାତିଲ କରିଦେବେ ତାହେଲେ ମୁଁ ଆହୁରି ଉପକୃତ ହେବି